ବିଭିନ୍ନ ଋତୁ ଅନୁସାରେ ଦେଖିବାକୁ ଗଲେ ଖରା ଦିନେ ଆମର ଗଛଟାକୁ ଆମର ବହୁତ ଯତ୍ନ ନେବାକୁ ପଡ଼େ ଦୁଇ ଟାଇମ୍ ତିନି ଟାଇମ୍ ପାଣି ଦେବାକୁ ପଡ଼େ ଯେମିତି ଗଛ ଆମର ନ ମରିବ ତାକୁ ଛାଇ ଜାଗା ଦରକାର ହୁଏ ତା' ଫୁଲ ଫଳ କେମିତି ବଢ଼ିବ କେମିତି ଛାଇରେ ରହିବ ପାଣି ପାଇପାରିବ ଖାଦ୍ୟ ପାଇପାରିବ ଏଭଳି ଖରାଦିନେ ଆମେ ଯତ୍ନ ନେବା ଶୀତଦିନେ ଶୀତଦିନେ ଆମର ହେଉଛି ପାଣି ଗୋଟେ ଟାଇମ୍ ଦେଲେ ବି ଚଳିବ କାହିଁକି ନା ରାତି ଟାଇମ୍ କାକର ପଡ଼େ କାକର ପଡ଼ିବା ଦ୍ୱାରା ଗଛ ଓଦା ରୁହେ ଓଦା ରହିଲେ ବି ଗଛରେ ଆମର ଫୁଲ ଫଳ ଭଲ ବଢ଼ିପାରେ ଗଛ ରହିବ ଆଉ ବର୍ଷାଦିନେ ତ ଆମକୁ ଗଛରେ ପାଣି ଦେବା ବି ଦରକାର ନାହିଁ ସେ ତା'ର ପାଣି ଦେବା ବର୍ଷା ହେବା ଦ୍ୱାରା ଗଛରେ ଫୁଲ ଫଳ ତା'ର ମନକୁ ମନ ତା'ର ହୁଏ ତାକୁ କେମିତି ଖାଲି ଗଛର ଯତ୍ନ ନେବାକୁ ଟିକେ ଦେଖିବାକୁ ପଡ଼େ କେମିତି ଫୁଲ ଫଳ କେମିତି ହୁଏ ରହୁଛି ଭଲ ତା' ଯେତେ ଋତୁ ଅନୁସାରେ ସବୁ ଏମିତି ତା'ର କେୟାର୍ ନେବାକୁ ପଡ଼ିଥାଏ ଆମକୁ ଟିକେ ଦେଖିବାକୁ ପଡ଼େ ଆମ ଗଛଟା କେମିତି ଭଲ ଅଛି କି କ'ଣ କେମିତି ପୋକ ଫୋକ ହେଇଛି କ'ଣ ହେଇଛି ପୋକ ହେଲେ ତାକୁ ମେଡ଼ିସିନ ପକାଯାଏ କେମିତି ତା'ର ପୋକଟା ଆମେ କେମିତି ବାହାର କରିପାରିବା ଗଛଟା ଗଛଟା କେମିତି ନଷ୍ଟ ନ ହେଇକି ମରି ନଯିବ ସେମିତି ଏହିଭଳି ଭାବେ ଆମେ ଗଛର ଯତ୍ନ ନେଇଥାଉ କୀଟନାଶକ ପକାଯାଇପାରେ ଗଛ ଉପରେ ଫୁଲଟା କି ପତ୍ରଟା ଧରିଲା ଆମେ ତାକୁ କୀଟନାଶକ ପ୍ରୟୋଗ କରୁ ପ୍ରୟୋଗ କଲେ ଆମ ଗଛଟା ଭଲ ଉର୍ବର ହେଇକି ଗଛ ଫୁଲ ଫଳ ଆମକୁ ଦେଇଥାଏ